ବିଶେଷ କରି ମତେ ଶୀତ ଋତୁରେ ଭ୍ରମଣ କରିବା ପାଇଁ ଭଲ ଲାଗେ ସେତେବେଳେ ଶୀତଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଧିକ ହୋଇ ଯାଇଥାଏ ଏବଂ ସେଇ ସମୟରେ ଗଲେ ବହୁତ ଭଲ ଭଲ